ଆମ ରାଜ୍ୟ ଓଡ଼ିଶା ଆମ ଓଡ଼ିଶାର ବିଭିନ୍ନ ଜିଲ୍ଲାମାନଙ୍କରେ ବିଭିନ୍ନି ପ୍ରକାରର ପର୍ବପର୍ବାଣୀ ସବୁ ପାଳନ କରାଯାଏ ଯଥା ଆମର ରଜ ହେଉ ଅଷ୍ଟମୀ ହେଉ ଦୀପାବଳି ହେଉ କାଳୀପୂଜା ଦଶହରା ଲକ୍ଷ୍ମୀ ପୂଜା ଏମିତି ବହୁତ ସାରା ପର୍ବପର୍ବାଣି ପାଳନ କରାଯାଏ ଯେଉଁଟାକି ଅନ୍ୟ ରାଜ୍ୟ ମାନଙ୍କରେ ପାଳନ କରାଯାଏ ନାହିଁ କରାଯାଏ ଗୋଟେ ଗୋଟେ କରାଯାଏ କିନ୍ତୁ ଆମର ଯେମିତି ରଜଟାକୁ ଆମେ ତିନିଦିନ ଧରି ବହୁତ ଧୁମ୍ଧାମ୍ରେ ପାଳନ କରୁ ସେମିତି ପାଳନ କରାଯାଏ ନାହିଁ